ହଁ ଆମରି ନା କଲା ସାମଗ୍ରୀ ଦୋକାନ ଅଛି ଆମେ ଗୋଟେ ଚିତ୍ରଟେ କାଟୁଛୁ ବେଲେ ସିନା ଆମକୁ ସ୍କେଲ୍ ରବର୍ ରାଉଣ୍ଡର୍ ସବୁ ଦରକାର ପଡ଼ୁସି ଚିତ୍ର କୂଟୀରେ କାଟିଲା ବେଳେ ସେସବୁ ସାମାନ୍ ସେ ଦୋକାନ୍ରେ ସବୁ ମିଲ୍ସି ଆଉ ଆମକୁ ମୁଁ ତ ଯେହେତୁ ସେ ରଙ୍ଗୋଲି ପ୍ରିୟ ହେ ବେଲେ ସେ ରଙ୍ଗୋଲିରେ ଭି ଆମକୁ ସେ କଲର୍ ଫଲର୍ ଦରକାର ଛଚ୍ ଦରକାର ଆଉ ସେନ ଯେତେ ବି ମୁଁ ସାତଟା ବାରଟା କଲର୍ ଯେତେ ବି କଲର୍ ଦରକାର ଆମକୁ ସେ କଲର୍ ସାଙ୍ଗେ ସବୁ ମିଲିଯାଏସି ଆଉ ଗୋଟେ ଗଛ୍ର ଚିତ୍ରଟେ କାଟୁଛୁ ବୋଲେ ସେ ନା ଯାନ୍ତା ତାଙ୍କୁ ସାଇଡ଼୍ ସାଇଡ଼୍ଟାରେ ଲାଇଟିଙ୍ଗ କରାଉ କଲର୍ ଦରକାର ସେ କଲର୍ ମାନେ ବି ସବୁ କିଛି ଦୋକାନେ ମିଲିଯାଏସି ଆଉ ବି କିଛି ଚିତ୍ର ଯେନ୍ତା କି ଗୋଟେ ପତାକାଟେ ମାନଚିତ୍ର ଆମେ ଗୋଟେ କାଟିଲେ ଭାରତ ମାତା କାଟିଲେ ଏନସବୁ କଲର୍ ମାନ ଦରକାର ପଡ଼ସି ଆଉ ସ୍କେଲ୍ ମାନ ଯେନ୍ତା ଅଛେ ସବୁ ରାଉଣ୍ଡର୍ ବି ଦରକାର ସେନ ସବୁ କିଛି ଆମେ ଆଣିପାରୁଛୁଁ ଆଉ ବି ତ ବାହାରେ ଚିତ୍ର ଫିତ୍ର ଯଦି ଘରକୁ ଅଛି ଘରମାନର ବି କଲର୍ ମାନ ଯେନମାନର ବାର ମିଲିଛି ଲାଇଟିଙ୍ଗ କଲର୍ ମାନ ସେ ଲାଇଟିଙ୍ଗ କଲର୍ ମାନ ସବୁ ମିଲ୍ସି ସେଥି